ମୁଁ ଗତମାସରେ ସମ୍ବଲପୁର ବାଇକ୍ ଆଉ ଆମ ସାଙ୍ଗମାନଙ୍କ ସହିତ ସମ୍ବଲପୁର ଯାତ୍ରା କରିଥିଲୁ ରାସ୍ତାରେ ଠାଏ ଠାଏ ପୋଲିସ ଛାଉଣୀ ଥିଲା ତା'ଭିତରୁ ଗୋଟେ ସାଙ୍ଗ କହିଲା ଚାଲ୍ ମୋ ଚିହ୍ନା ଅଛି ମୋର ହେଲମେଟ୍ ଲାଗିବନି କିନ୍ତୁ ସେ ଆମେ ତ ଗାଡ଼ିରେ ବୁଲା ବୁଲି କରୁ ସେ କହିଲା ବେଳକୁ କିନ୍ତୁ ଚେକିଂ କଲା ତା'ପରେ ହେଲମେଟ୍ ଚେକିଂ ବେଳକୁ ଅନୁରୋଧ କଲାବେଳକୁ ପୋଲିସବାଲା ଫାଇନ୍ କାଟି ଆମକୁ ଛାଡ଼ିଦେଲା ସେଠୁ ଯାଇ ବୁଲା ବୁଲି କରି ଏବେ ପ୍ରଶାସନର

କଡ଼ା ନିଷ୍ପତ୍ତି ହେଲା ଯେଉଁ ସବୁ ଗାଡ଼ିର କାଗଜପତ୍ର ଆଉ ଗାଡ଼ିର କାଗଜପତ୍ର ଲାଇସେନ୍ସ ସବୁ ଚେକିଂ ଚାଲିଛି ସାମ୍ନାରେ ମାର୍ଚ୍ଚ ମାସ ରାଜସ୍ୱ ବି ଦରକାର ହେଲମେଟ୍ ପିନ୍ଧିବାଟା ସବୁଠି ପାଇଁ ସୁବିଧା ସବୁ ଜାଗାରେ ସେଫ୍ଟି ଅଟେ